ଦୁର୍ଗମ ଏବଂ ବିଚ୍ଛିନ୍ନ ଗ୍ରାମାଞ୍ଚଳରେ ରହୁଥିବା ବ୍ୟକ୍ତିମାନେ ବେଶୀ ଟିଭି ଦେଖନ୍ତି ନାହିଁ ବେଶୀ ମୋବାଇଲି ଦେଖନ୍ତି ନାହିଁ ଖେଳ ଖେଳିବାକୁ ଭଲ ପାଆନ୍ତି ଦେହ ମୁଣ୍ଡ ଦେହ ଭଲ ରୁହେ ଖେଳିବା ଦ୍ଵାରା ଦେହ ଭଲ ରୁହେ ମନ ଭଲ ରୁହେ ସେମାନେ ଭିତରେ ସମ୍ପର୍କ ଭଲ ରୁହେ